ଯୋଗ ଆମ ଜୀବନର ଆମ ଜୀବନର ସ୍ଵାସ୍ଥ୍ୟକୁ ପରିବର୍ତ୍ତନ କରିଥାଏ ଯୋଗ କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି କମାଏ କମାଇଥାଏ ଏବଂ ଆମେ ସୁସ୍ଥ ରହିଥାଉ ଯୋଗକୁ ଆମେ ଏକ ସଉକ ଭାବରେ ଗ୍ରହଣ କରିବାକୁ କରିବାକୁ ଚାହୁଁ ସକାଳୁ ସକାଳୁ ସକାଳୁ ଯେତେବେଳେ ଆମେ ଉଠୁ ସେତେବେଳେ ଆମେ ଯୋଗ କରିଥାଉ ମୋତେ ମୋତେ ପ୍ରେରଣା ଦେବାପାଇଁ ମୋ' ଯା' ଜଣେ ସେ ଯୋଗ ଶିଖନ୍ତି ମୋତେ ସବୁବେଳେ କହନ୍ତି ସକାଳୁ ସକାଳୁ ଯୋଗ କର ଆଣ୍ଠୁ ଗଣ୍ଠି ଭଲ ହୋଇଯିବ ଆଉ ଦେହରେ କିଛି ପୀଡ଼ା ରହିବ ନାହିଁ ସେଥିପାଇଁ ମୁଁ ଯୋଗ କରେ ଏବଂ ମୁଁ ସଉକ ଭାବରେ ସକାଳେ ସବୁଦିନ ତିନିଟାରୁ ତିନିଟାରୁ ଚାରିଟା ରାତିରୁ ଉଠି ଯୋଗ କରିବା ଅଭ୍ୟାସ କରୁଛି